ଆମ ଭାରତରେ ସମସ୍ତେ ଚାହା ପିଇବାପାଇଁ ଭଲ ପାଇଥାନ୍ତି ମୁଁ ମଧ୍ୟ ଚାହା ପିଇବାପାଇଁ ଭଲ ପାଏ ମୁଁ ଘରେ ଚାହା ବନାଇ ପିଇଥାଏ ଯଦି ଆମର ଦେହ ଖରାପ ହୁଏ କିମ୍ବା ପ୍ରବଳ ଥଣ୍ଡା ହୋଇଥାଏ ଆମେ ନାଲି ଚାହା ବନାଇ ପିଇଥାଉ ନାଲି ଚାହା ବନାଇବାକୁ ଆମକୁ ପ୍ରଥମେ ପାଣି ଗରମ କରିବାକୁ ପଡ଼େ ତା'ପରେ ସେଥିରେ ଚାହା ପତି ଗୁଣ୍ଡ ଆବଶ୍ୟକ ଅନୁସାରେ ଲୁଣ ଆବଶ୍ୟକ ଅନୁସାରେ ଚିନି ଗୋଲମରିଚ ଗୁଣ୍ଡ ଅଦା ଛେଚିକି ଦିଆ ହୁଏ ତା'ପରେ ଆମେ କ୍ଷୀର ଚାହା ମଧ୍ୟ ବନାଇପାରିବା ସେଥିରେ କ୍ଷୀର ଫୁଟିଲା ପରେ ସେଥିରେ ଚାହା ପତି ଆବଶ୍ୟକ ଅନୁସାରେ ଲୁଣ ଆବଶ୍ୟକ ଅନୁସାରେ ଚିନି ଗୁଜୁରାତି ଗୁଣ୍ଡ ମଧ୍ୟ ଦେଇଥାଉ ଯଦି ଘରେ କ୍ଷୀର ନାହିଁ ତା'ହେଲେ ଆମେ ଅମୁଲ୍ ଅମୁଲ୍ ଦେଇ ମଧ୍ୟ ଚାହା କରିଥାଉ